ହ୍ୟାଲୋ ଆପଣ ବି କେ ଏଜେନ୍ସିରୁ କହୁଛନ୍ତି କି ମୁଁ ଯେଉଁ ପୁରୀ ଯାଇଥିଲି ଆପଣଙ୍କ ଗାଡ଼ି ନେଇକି ସେ ଗାଡ଼ିର ଡ୍ରାଇଭର୍ ମାନେ ବହୁତ ଅପରିଷ୍କାର ମାନେ ମାସ୍କ୍ ପିନ୍ଧିନି ସିଟ୍ ବେଲ୍ଟ୍ ବାନ୍ଧୁନି ତା'ର ମାନେ ସିଟ୍ କଭର୍ ପଭର ସବୁ ଅସନା ଟାୱଲ୍ ଫାୱଲ୍ ବି ଅପରିଷ୍କାର ଆଉ ସେଇଠି ମାନେ ଯିବାକୁ ବହୁତ ମାନେ ଅନ୍କମ୍ଫଟେବୁଲ୍ ଫିଲ୍ ହେଲା ବାଧ୍ୟ ହେଇକି ଆମେ କିନ୍ତୁ ଗଲୁ କିନ୍ତୁ ଭାରି ଅସନା ମସନା ଲାଗୁଥାଏ ଆପଣ ଟିକିଏ ତାଙ୍କୁ ଇଏ କରନ୍ତୁ ସଚେତନ କରନ୍ତୁ ଯେମିତି ଠିକ୍ ଠାକ୍ ଯେମିତି ରହିବେ ଭାରି ଅପରିଷ୍କାର ଲାଗୁଛି